ମୁଁ ଏବେ ଯେଉଁ ଇଲେକ୍ଟ୍ରି ବଲ୍ଟା ଆଠ ଦଶ ଦିନ ଭିତରେ କିଣି ନଥିଲି ବଢ଼ିଆ କମ୍ ଭୋଲ୍ଟେଜ୍ରେ ବଢ଼ିଆ ଆଲୋକିତ କରୁଛି ଘର ଦ୍ଵାର ଆଉ ଭଲ ଉଜ୍ଜଳ ଦେଖାଯାଉଛି ଆଲୁଅ ଘର ଦ୍ୱାର ସବୁଆଡ଼େ ଉଜ୍ଜଳ ଦେଖାଯାଉଛି ଛୁଆମାନେ ଭଲରେ ପାଠ ପାଠ ପଢ଼ିପାରୁଛନ୍ତି ମୁଁ ବି ମୋର ମେସିନ୍ ଆଣିକି ମୋର ସିଲେଇ ଫିଲେଇ କରି ପାରୁଛି ମୁଁ ଯେଉଁ ଗପ ବହି ହେଉ ପୁରାଣ ବହି ହେଉ ଯେକୌଣସି ବହି ହେଉ ମୋର ମୁଁ ପଢି ପାରୁଛି ଘରର କାମ ଯେଉଁ ଭଲ ସୁବିଧାରେ କରି ପାରୁଛି ପରିବାପତ୍ର କାଟି ଦେଉଛି କି ଭଲ ମନ୍ଦ ଯେକୌଣସି କାମ ହେଲା ମୋର ଆଗୁଆ ସବୁ କରିକି ଥୋଇଦେଉଛି ଆଉ ସିଲେଇ ଫିଲେଇ ଯାହା ହେଲା ସବୁ କରୁଛି